ହଁ ଇଏ ପୋଡ଼ ପୋଡ଼ କିଲୋ ହେଉଛି ତିନିଶହ ଷାଠିଏ ତିନିଶହ ଷାଠିଏ ହେଲେ ଦଶ ଟଙ୍କା ତିନିଶହ ପଚାଷରୁ କମ ହେବନି ଆଉ ଗଲା ପୂଜାରେ ହେଉଛି ଶହେ ନବେ ହଁ ବରା ଗୋଟା ପାଞ୍ଚ ଟଙ୍କା ବରା ପାଞ୍ଚ ଟଙ୍କା ଗୋଟା କେତେ ଟଙ୍କା ଭିତରେ ଦେବ ହଁ ହଁ ହଁ ହଁ ସେଇଟା ପଡ଼ିବ ପାଞ୍ଚଶହ ତିରିଶ ଟଙ୍କା ହେଲା କ'ଣ ହଁ ତିରିଶ ଟଙ୍କା ହଁ ହଁ ସବୁ ତ ରେଟ୍ ହେଲା ତେଲଟା ରେଟ୍ ଚିନି ରେଟ୍ କୋଉଟା ରେଟ୍ ନାହିଁ ହଁ ନିିହାତି ଯାହା ରେଟ୍ କାଟିକ ଦେବୁ ଆଉ ଏବେ କେବେେ ଦରକାର କେତେ କୋଉଥିରେ ନେବ କୋଉଦିନ କୋଉଦିନ ନେବ ହଁ ହଁ ହଁ କାଲି ତ ସଦାବେଳେ ଅଛି ଆଉ ହଁ ହଁ ମୁଁ ଯେତେବେଳେ ଅଛି ମୁଁ ଅଛି ହଁ ହଉ ଆସ ପହରଦିନ